ଇ ଗତ ବର୍ଷର୍ ଭିତ୍ରେ ମୋର୍ ସ୍ମରଣୀୟ ଘଟଣା ହେଲା ଯେ ଆମର୍ ଗାଁରେ ବଏଲେ ଆମର୍ ଗାଁରେ ତ ନାଇଁ ଆମର୍ ପରିବାର୍ ଭିତ୍ରେ ଭାଇ ଭାଇ ଭିତ୍ରେ ଗଣ୍ଡଗୋଳ ହେଇଥିଲା ଯେ ସେମାନେ ଦୁଇ ଭାଇ ଜମି ବାଡ଼ିକେ ନେଇକିରି ଗଣ୍ଡଗୋଳ କରିଥିଲେ ଯେ ସାନ ଭାଇ କହେଲା ଯେ ମୋର୍ ଜମି କମ୍ ହେଇଚି ବଡ଼ ଭାଇ କହେଲା ନାଇଁ ଜମି ସମାନ୍ ଦିଆହେଇଛେ ଯେ ସେଥିର୍ଲାଗି ଆମର୍ ଆମର୍ ଭିତ୍ରେ କିଛି ସମାଧାନ୍ କରିନାଇଁପାର୍ଲୁ ସେଥିର୍ଲାଗି ଗାଁ ଗାଁ ଭିତ୍ରେ ଗାଁ ଗାଁ ଭଦ୍ର ବ୍ୟକ୍ତିମାନ୍କୁ ନେଇକିରି ଫେର୍ ଗାଁ ମଧ୍ୟରେ ମିଟିଂଟେ ହେଲା ଜେନ୍ଥିରେ କି ଗାଁବାଲେ ବଏଲେ ଯେ ବାବୁ ତମେ ଏତ୍କି ଇ ସାମାନ୍ୟ କଥାରେ ଯଦି ଏନ୍ତି ଗୋଳ୍ମାଳ୍ ହେବ ତ ଆଗ୍କେ କେନ୍ତିକିରି ତମେ ଭବିଷ୍ୟତ୍ପିଢ଼ି କେନ୍ତିକିରି ଇଏ କରିପାର୍ବ ତ ସେଥିର୍ଲାଗି ତମେ ନିଜର୍ ନିଜର୍ ଭିତ୍ରେ ସମାଧାନ୍ କର ଆର୍ ତାହାକୁ ଫେର୍ ଜମିବାଡ଼ି ମପା ହେଇକିରି ସମାଧାନ୍ କରାଗଲା ଆର୍ ତାକର୍ ତାକର୍ ଭିତ୍ରେ ଫେର୍ ସମାଧାନ୍ ହେଲେ ଆର୍ ଗାଁବାଲେ ବି ଏଥର ବଏଲେ ବାବୁ ତମେ ଯାହା କିଛି ହେଇଯାଇଛେ ହେଇଯାଇଛେ ଆର୍ ତମେ ସେଟା ସମାଧାନ୍ ହେଇଗଲା ଆର୍ ଭବିଷ୍ୟତ୍ରେ ଯେନ୍ତିକିରି କିଛି ନାଇଁ ହେଇପାରେ ଯେନ୍ତାକି ତମର୍ ପୂର୍ବ ଭବିଷ୍ୟତ୍ପିଢ଼ି ପୁଅ ଝିଅ ନାତିମାନେ ଯେନ୍ତିକିରି ତାମାନେ ଗଣ୍ଡଗୋଳ ନାଇଁ ହୁଅନ୍ ସେଥିର୍ଲାଗି ସମାଧାନ୍ କରିକିରି ତମେ ଆରମ୍ସେ ରହ ବଲିକିରି କହିଥିଲେ ଇଟା ମର୍ ସ୍ମରଣୀୟ